ଆମ ଗାଁରେ ବହୁତ ପୋଖରୀ ଅଛି ବହୁତ ପୋଖରୀ ଅଛି ଯେହେତୁ ଆମେ ବର୍ଷକୁ ସବୁ ଲୋକମାନେ ସବୁ ଲୋକ ନୁହଁ କିଛି ଲୋକ ମିଶି ସେଇ ଯେତିକି ସବୁ ପୋଖରୀ ଅଛି ସବୁ ପୋଖରୀକୁ ଲିଜ୍ ନେଇଯାଆନ୍ତି ଲିଜ୍ ନେଇଯାଆନ୍ତି ଲିଜ୍ ନେଇଯିବାରୁ ସେମାନେ ବିଭିନ୍ନ ସବୁ ପୋଖରୀରେ ବିଭିନ୍ନ ପ୍ରକାର ମାଛ ଆଣି ଛାଡ଼ନ୍ତି ମାଛ ଛାଡ଼ନ୍ତି ପ୍ରତ୍ୟେକ ଦିନ ନୁହଁ କିଛି ଦିନ ଭିତରେ ତାକୁ ମାସକୁ ମାସ ପ୍ରତ୍ୟେକ ଦିନ ଆଣି ତାକୁ ଦାନା ଗୋବର କେତେ କଥା ତାଙ୍କୁ ମାଛ ଖାଇବା ପାଇଁ ଯେତିକି ସବୁ ଦାନା ମାଛର ମାଛ କିପରି ବଢ଼ିବ ତାକୁ ନାଳି ଛଡ଼ାଇବେ କେମିତି ସେଇସବୁ ତିଆରି କରନ୍ତି ଭାବନ୍ତି ଲୋକମାନେ କିଛିଦିନ ମାଛ ବଡ଼ ହେଇଗଲା ପରେ କିଛି ଲୋକମାନେ କିଛି ପିଲାମାନେ ଯାଇ ପୋଖରୀ ହୁଡ଼ାରେ ବସି ବନିଶୀ କଣ୍ଟା ପକାଇ ମାଛ ଧରନ୍ତି ମାଛ ଧରନ୍ତି ଯେଉଁମାନେ ସବୁ ଲିଜ୍ ନେଇଥିବେ ଆଉ ତା'ପରେ ସେମାନେ ସବୁ ମାଛ ଧରନ୍ତି କିଛି ବର୍ଷ ପୁରିଗଲା ପରେ ସେମାନେ ସବୁ ପ୍ରତ୍ୟେକ ଦିନ ଫିଙ୍ଗା ଜାଲରେ ବଡ଼ ଫିଙ୍ଗା ଜାଲରେ ମାଛ ଧରନ୍ତି ମାଛ ଧରନ୍ତି ମାଛ ଧରିବାରୁ ବହୁତ ଲୋକ ହେଇଯାଆନ୍ତି ସେମାନେ ମାଛ ଧରି ବିକ୍ରି କରିଦିଅନ୍ତି ବିକ୍ରି କଲାପରେ ତା'ପରେ ଆମର ହୁଏ ଦେଶମରା ଦେଶମରା ପୋଖରୀରେ ବହୁତ ଲୋକ ହେଇ ମାଛ ଧରିବାର ଯେଉଁ ମଜା ହୁଏ ସେତେବେଳେ ଲୋକ ବହୁତ ମଜା କରନ୍ତି ଏବଂ ବହୁତ ଉତ୍ସାହ ହେଇଯାନ୍ତି ଉତ୍ସାହ ହେଇଯିବାରୁ ସେମାନେ ବହୁତ ମାଛ ଧରନ୍ତି ଏବଂ ସେମାନେ ସେମାନେ ସେଇ ମାଛକୁ ପୁଣି ଯଦି ଛୋଟ ହେଇଥିବେ ସେମାନେ ମାଛ ଧରି ଚାରିଯିବେ ସେ ଯେଉଁ ମାଛଗୁଡ଼ା ଛୋଟ ଥିବେ ପୁଣି ସେମାନଙ୍କୁ ନେଇ ସେଇ ପୋଖରୀରେ ଛାଡ଼ିଦେବେ ସେମାନେ ପୁଣି ବଡ଼ ହେଇଯିବେ କିଛି ଦିନ ପରେ କିଛି ଦିନ ପରେ ବଡ଼ ହେଇଗଲା ପରେ ପୁଣି ତାଙ୍କେ ଦେଶମରା କରିବେ ଦେଶମରା କଲା ପରେ ସେଇ ଯେଉଁ ମାଛଗୁଡ଼ାକୁ ନେଇ ତାଙ୍କେ ତାଙ୍କର ନେଇ ସେମାନେ ଇଏ କରିବେ ଆଉ ଏତେ ଲୋକ ହେଇଗଲା ପରେ ବି ଯେପରି ସମସ୍ତେ ଲୋକମାନେ ମିଳିମିଶିଲେ ଯଦି ଆଜି ଆମେ କିଛି ଗୋଟେ କରିଛନ୍ତି ଲୋକମାନେ ବହୁତ ମିଳିମିଶି ଗଲେ ବହୁତ ଆଗକୁ ମାନେ ଗୀତ ମଜା ମସ୍ତି ସବୁ କରନ୍ତି ଆଉ କରନ୍ତି ସେମିତି ଆମର ଏଣେ ବହୁତ ପୋଖରୀ ହେଇଥିବାରୁ ବହୁତ ପୋଖରୀ ହେଇଥିବାରୁ ଆମର ଏଣେ ବହୁତ ମାନେ ମାଛ ଛାଡ଼ନ୍ତି ଏବଂ ମାଛରେ ବହୁତ ଲୋକଙ୍କର ବିକ୍ରି ହେଇଥାଏ ଏହିପରି ଆଉ